ଆମ ଅଞ୍ଚଳରେ ସାଧାରଣ ଡକ୍ଟରଖାନା ଅଛି କିନ୍ତୁ ସେଠାରେ କିଏ ଡକ୍ଟର ନାହାନ୍ତି ମୋ ମତରେ ସେଠାରେ ଦୁଇଜଣ ଭଲ ଭଲ ଡକ୍ଟର ରହିବା ଦରକାର

ଖାଲି ଡକ୍ଟର ରହିଲେ ତ ହବନି ସେଥିପାଇଁ ସେଠାରେ ନର୍ସ ଆମର ଝାଡ଼ୁଦାର ବିଭିନ୍ନ ପ୍ରକାର ଲୋକ ରହିବା ଦରକାର ଆମ୍ବୁଲାନ୍ସ ସେବା ଆମର ଏଠାରେ ଗୋଟିଏ ଆମ୍ବୁଲାନ୍ସ ଅଛି କିନ୍ତୁ ଯେହେତୁ ଏଇଟା ଗୋଟେ ବଡ଼ ଗାଁ ବଡ଼ ସହର ଗୋଟେ ମୋ ଆଖପାଖ ଅଞ୍ଚଳର ଆଉ ଦଶ ପନ୍ଦର ଗାଁ ଆସ ଆମ ଉପରେ ନିର୍ଭର କରନ୍ତି ଡକ୍ଟରଖାନା ଉପରେ ତେଣୁ ଏଠାରେ ଆଉ ଦୁଇଟି ଆମ୍ବୁଲାନ୍ସ ନିୟୋଜିତ କରିବା ଦରକାର ସେତିକି ଏମିତି ହେଲେ ଆମର ଏଠାର ଡକ୍ଟରଖାନାର ଅବସ୍ଥା ଟିକେ ସୁଧାର ପାଇବ ରକ୍ତ ପରୀକ୍ଷା କେନ୍ଦ୍ର ଆମର ଏଠାରେ ନାହିଁ ରକ୍ତ ପରୀକ୍ଷା କେନ୍ଦ୍ର ଗୋଟେ ଖୋଲିବାକୁ ପଡ଼ିବ